ହଁ ଦୀପକ ଭାଇ କେଉଁଠି ଅଛ ଘରେ ଅଛ କି

ନାଇଁ ଭାଇ କାଲି ଯେଉଁ ଆମେ ଇୟରଫୋନ୍ଟା ଧରିକି ଆସି ନଥିଲି ମୁଁ କହୁଥିଲି ଯେ ମୋ ସାଙ୍ଗ ପାଖରୁ ଆଣିଲେ ଭଲ ପଡ଼ିବ ବୋଲି ବୋଲି ହଁ ଭାଇ କାଲି ରାତିରୁ କାଇଁ ଶୁଭାଯାଉନି ଆଉ କିଛି ବି କ'ଣ କରିବା ହେଲେ ସେଇଟାକୁ ଧରିକି ଯାଉଛେ ଯିବା କି ହଉ ଭାଇ ତାହେଲେ କାଲି କେତେବେଳକୁ ଯିବା ସାଢ଼େ ଦଶଟା ବେଳକୁ ଖୋଲା ରହିବ ନା ହଁ ହଁ ନାଇଁ ଭାଇ ଭଲ ପଡ଼ିବ ବୋଲି ତୁମେ କହୁଥିଲ ତ ସେଥିପାଇଁ ତୁମଥିଲେ ସେଇଠି ଯାଇକି ଧରିକି ନା ଆସିଲି କାଲି ରାତିରେ ଏକ ଶୁଭାଗଲାନି ଆଉ କିଛି ସକାଳ ହଉ ତ ପ ଦେଖିଲି ହଁ ଚାଲିବ କି କ'ଣ ହେଲି ଭାବିଲି ହେଲେ ବି କାଇଁ ଶୁଭା ଯାଉନି ହେଲେ ସେଟା ରିଟର୍ନ କଲେ ଆଉଗୋଟେ ଦେବେ ନା ହଉ ହଉ ହଉ ଠିକ୍ ଅଛି ହ ହଉ